ଆମ ଓଡ଼ିଆ ଭାଷା ବହୁତ ଭଲ ମୁଁ ଓଡ଼ିଶାର ମୁଁ ଓଡ଼ିଶାର ହୋଇଥିବାରୁ ଓଡ଼ିଶାର ସଂସ୍କୃତିକୁ ଭଲପାଏ ନିଜକୁ ଗର୍ବ କରେ ଆମ ଓଡ଼ିଶା ସଂସ୍କୃତି ଓ ପରମ୍ପରାକୁ ନେଇ ଗଠିତ ଆମ ଓଡ଼ିଆ ଭାଷା ବହୁତ ଉଚ୍ଚ କୋଟିର ତେଣୁ ଆମ ଓଡ଼ିଶାର ହେଲେ ମଧ୍ୟ ଓଡ଼ିଶାର ଲୋକମାନେ ଓଡ଼ିଆ ପର୍ବପର୍ବାଣି ସବୁ ଭୁଲିଗଲେଣି ରଜ ପଣାସଂକ୍ରାନ୍ତି ରକ୍ଷାବନ୍ଧନ ଇତ୍ୟାଦି ପର୍ବପର୍ବାଣି ପାଳିତ ହୁଏ ଏହି ସବୁ ପର୍ବପର୍ବାଣି ଲୋକମାନେ ଭୁଲିଗଲେଣି ଯେହେତୁ ଆମ ଓଡ଼ିଶାର ଭାଷା ମାତୃଭାଷା ଓଡ଼ିଆ କିନ୍ତୁ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ଛତିଶଗଡ଼ରେ ଛତିଶଗଡ଼ି ଝାଡ଼ଖଣ୍ଡରେ ଝାଡ଼ଖଣ୍ଡି କୋଲକାତାରେ ବଙ୍ଗାଳି ଏବଂ ତେଲେଙ୍ଗାନାରେ ତେଲୁଗୁ ଭାଷା କିଛି କିଛି ଲୋକ କହନ୍ତି ତ ଭାରତର ରାଷ୍ଟ୍ର ଭାଷା ହେଉଛି ହିନ୍ଦୀ ଭାରତର କୋଣ ଅନୁକୋଣରେ ସମସ୍ତେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହୁଅନ୍ତି ଯାହାଫଳରେକି ଓଡ଼ିଶାରେ ଓଡ଼ିଆ ଭାଷା ଓ ସଂସ୍କୃତି ପରିଚୟକୁ ଅଧିକ ପ୍ରଭାବିତ କରେ